ଖେଳ ହେଉଛି ସବୁଠାରୁ ବଡ଼ ଟେନସନ୍ମୁକ୍ତ ଜିନିଷ ଯେଉଁଟାକି ଆଜିକା ରେଟରେ ଯେଉଁଟାକି ଆ ଖେଳିବା ଦ୍ୱାରା ମନ ଫୁର୍ତ୍ତି ହୁଏ ଓ ଦେହଫେହ କ ଖରାପ ହବାଠାରୁ ବହୁତ ରକ୍ଷା ମିଳିଥାଏ ତାକୁ ଆ ଖେଳିବାଦ୍ୱାରା ଆମେ ଦୌଡ଼ା ଧାପଡ଼ା କରୁ ଯେଉଁ ତା' ଯାଦ୍ଵାରାକି ଆମ ବଡ଼ିରୁ ସବୁ ଫଙ୍କସନ୍ କରିଥାଏ ଭଲସେ ଓ ତାକୁ ଆ ଆଜିକା ଡ଼େଟ୍ରେ ଯେଉଁ ହେଲାଣି ଯେଉଁଭଳି ଭାବରେ ଖେଳର ଯେଉଁ ପ୍ରଶଂସତା ଲୋକଦୁ ଆଉ ଖେଳରେ ହିଁ ନିଜନିଜ ବହୁତ ଭଲ ଭଲ କ୍ୟାରିୟର ବନାଉଛନ୍ତି ଓ ଖେଳ ଦେଖି ଓ ଯେମତିକି କ୍ରିକେଟ୍ ମ୍ୟାଚ୍ ହଉ କ୍ରିକେଟ୍ ମ୍ୟାଚ୍ ହେଲେ ଗୋଟେ ଗୋଟେ ଷ୍ଟାଡ଼ିୟମରେ ଲକ୍ଷେ ଲକ୍ଷେ ଲୋକ ଦେଖିବାକୁ ଯାଉଛନ୍ତି ଯେମତିକି ଏବେ ରିସେଣ୍ଟଲି ହେଲା ଆ ଯେଉଁ ଫାଇନାଲ୍ ୱାଲ୍ଡକପ୍ ଫାଇନାଲ୍ ଯାହାଦ୍ୱାରାକି ଲକ୍ଷେ ଚବିଶହଜାର ଲୋକ ଦେଖିବାକୁ ଯାଇଥିଲେ ଅହମଦାବାଦ ଆଉ ଅହମଦାବାଦରେ ଆ ଖାଲି ଇଣ୍ଡିଆରୁ ନୁହଁ ଇଣ୍ଡିଆ ସ ଦୁନିଆ ଦେଶର କେଉଁ କଣ କଣରୁ ଆସିଥିଲେ ୱାଲ୍ଡକପ୍ ଫାଇନାଲ୍ ଦେଖିବା ପାଇଁ ଖେଳ ଦେଖିବା ପାଇଁ ସମସ୍ତଙ୍କୁ ପସନ୍ଦ କରନ୍ତି ଓ ଖେଳ ତାକୁ ଦେଖିବାପାଇଁ ଦୁନିଆର ଏମତି କେଉଁ ଜାଗା ନାହିଁ ଯେଉଁଠି ଲୋକ ଯାଉନାହାନ୍ତି ଓ ନିଜ ନିଜ ଏରିଆରେ ହଉ କି ନିଜ ଡିଷ୍ଟ୍ରିକ୍ଟ ନିଜ ଷ୍ଟେଟରେ ହେଲେ ଲୋକମାନେ ତାକୁ ଆହୁରି ଅଧିକ ପ୍ରଶଂସା କରିକି ଯାଉଛନ୍ତି ଦେଖିବାକୁ ଆଉ ନିଜ ଏରିଆରେ ହିଁ ବେଶୀ ଭଲ ଲାଗେ ଦେଖିବାକୁ ଯେହେତୁ ନିଜ ଏରିଆ ସେଇଟା ଓ ତାକୁ ହଁ ନିଜ ଏରିଆରେ ଲୋକମାନେ ବହୁତ ପ୍ରକାରର ବହୁତ ପ୍ରକାର ରେଟ୍ ନେଇକି ବି ଟିକେଟ୍ ନିଅନ୍ତି ତାର ଯେମତିକି ବ୍ଲାକ୍ କରି ଟିକେଟ୍ ନିଅନ୍ତି ଲୋକମାନେ ବହୁତ ପ୍ରକାର୍ ବ୍ଲାକ୍ କରି ବି ଟିକେଟ୍ ଦିଅନ୍ତି ଆ ଆ ଆ ବେଶିକାଲି ଏଇ ଜିନିଷଟା ହୁଏ ଇଣ୍ଡିଆରେ ଓ ଯେହେତୁ ଇଣ୍ଡିଆରେ ଏଇ ଏଇ କାମଟା କରନ୍ତି ଲୋକ ଆଉ ଏଇଟା ତାକୁ ମାନେ ଲୋକମାନେ ନେଇକି ବି ଯାଆନ୍ତି ତାକୁ ହଜାର ଟିକେଟ୍କୁ ଦଶହଜାର ବାରହଜାର ଟିକେଟ୍ ନେଇକି ଯାଆନ୍ତି ସେ ମ୍ୟାଚ୍ ଦେଖିବା ପାଇଁ